କନ୍ଧମାଳ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ମୋତେ ଭଲ ଲାଗେ କାରଣ ସେମାନଙ୍କ ପାଖରୁ କିଛି ନୂଆ ଶିଖିବାକୁ ମିଳିଥାଏ ସେମାନଙ୍କ କଥାବାର୍ତ୍ତା ଚାଲିଚଳନ ସେମାନଙ୍କର ସେମାନଙ୍କର ଏରିଆରେ କେଉଁ ପ୍ରକାରର ପର୍ବପର୍ବାଣି ହୁଏ ସବୁ ଜାଣିବା ପାଇଁ ମୋତେ ବହୁତ ଭଲ ଲାଗେ ମୁଁ ମଧ୍ୟ ଆମ ଫୁଲବାଣୀରେ କଣ ହେଉଛି କେମିତି ପର୍ବପର୍ବାଣି ହେଉଛି ସବୁ ସେମାନଙ୍କୁ କହିଥାଏ ସେମ ଆମ ଫୁଲବାଣୀରେ ଯେଉଁ ଠାକୁରାଣୀ ଯାତ୍ରା ହୋଇଥାଏ ଦଣ୍ଡ ନାଚ ହୋଇଥାଏ ଆଉ ଆମ ଦୁର୍ଗା ପୂଜା ହୋଇଥାଏ ରଥଯାତ୍ରା ହୋଇଥାଏ ସେ ସବୁ ବିଷୟରେ ମୁଁ ମଧ୍ୟ ସେମାନଙ୍କ ସହିତ ଡିସ୍କଶନ କରିଥାଏ ସେମାନେ ମଧ୍ୟ ତାଙ୍କ ଏରିଆର ପର୍ବପର୍ବାଣୀ ବିଷୟରେ ମୋ ସହିତ କଥାବାର୍ତ୍ତା କରନ୍ତି କରନ୍ତି